ମୁଁ ଗୋଟେ ଆଇରନ୍ କିଣିଥିଲି ମୁଁ ସମସ୍ତେ କହୁଥିଲେ ଆଇରନ୍ଟି ଭଲ ପଡ଼ିବନି କିନ୍ତୁ ମୁଁ ଆଣିକି ମୋ ପୁଅ ପାଇଁ ଡ୍ରେସ୍ ଆଇରନ୍ କରିବା ଦ୍ୱାରା ଭଲ ପଡ଼ିଲା ଆଇରନ୍ଟି ବି ଭଲ ହେଲା ଆଉ ଆଇରନ୍ ବି ଭଲ ହେଉଛି ସବୁ କିଛି ଠିକ୍ ଅଛି କିଛି ଖରାପ ନାହିଁ